ଆମ କେଉଁଝର ଜିଲ୍ଲାରେ ମୁଖ୍ୟ ଶିଳ୍ପ ଏବଂ ଅର୍ଥନୀତିକ ଉତ୍ସ ଗୁଡ଼ିକ ହେଲା କୃଷି କୃଷି ଲୁହା ପଥର କ୍ରୋମେଟ୍ ଗୋଲ୍ଡ ଆଉ ଆମର ଏଠି କୃଷି ପ୍ରତି ବି ବହୁତ ଲୋକ ଧ୍ୟାନ ଦିଅନ୍ତି କାରଣ ଏଠି ଆମର କୃଷି ବିନା ଲୋକ ବଞ୍ଚିବା କଷ୍ଟକର ଆଉ ବହୁତ ଲୋକ ବି ଯାଇକି ପ୍ଲାଣ୍ଟରେ ଲୁହା ପଥର କାର୍ଯ୍ୟକ୍ରମ କରୁଥାନ୍ତି ବହୁତ ଲୋକ ବି କ୍ରୋମେଟ୍ ଉପରେ କାର୍ଯ୍ୟକ୍ରମ କରୁଛନ୍ତି କିନ୍ତୁ ବେଶୀ ଧରଣରେ ଆମର କେନ୍ଦୁଝର ଜିଲ୍ଲାରେ କୃଷି ଉପରେ ନିର୍ଭର କରୁଛନ୍ତି